ଖୋଲା ପାଣିରେ ପହଁରିବା ସମୟରେ ସୁରକ୍ଷିତ ରହିବାର ଉପାୟ ହେଉଛି ପହଁରା ପହଁରିବା ସମୟରେ ମୁଣ୍ଡରେ ସୁରକ୍ଷିତ ପାଇଁ ଜରି ପଗଡ଼ି ଆଖିରେ ସୁରକ୍ଷା ପାଇଁ ଚଷମା ଲଗାଇବା ଦରକାର ଏବଂ ବେଲୁନ୍ ଜ୍ୟାକେଟ୍ ପିନ୍ଧିବା ଦରକାର ଯେତେବେଳେ ଆମେ ବଡ଼ ବଡ଼ ଜଳାଶୟରେ ପହଁରୁ ବହୁତ ଗୁଡ଼ିଏ ପ୍ରତିବନ୍ଧକ ଦେଖିବାକୁ ମିଳିଥାଏ ପାଣିରେ ପଥର ଥିଲେ ପଥରରେ ପିଟି ହୋଇଯିବାର ସମ୍ଭାବନା ଥାଏ ଅଧିକ ଜଗଳ ହେଉଥିଲେ ଗୋଡ଼ ଖସିଯିବାର ସମ୍ଭାବନା ଥାଏ ପାଣି ଭିତରେ କାଠ କଣ୍ଟା ପଡ଼ିଥିଲେ ମାଡ଼ି ହୋଇଯିବାର ସମ୍ଭାବନା ଥାଏ